ହ୍ୟାଲୋ ସୀତା ସୀତା କହୁଛନ୍ତି କି ହଁ ତୁମର ଏଠାକାର କ୍ୟାବ୍ କିପରି ବୁକ୍ କରାହେବ ମୁଁ ସେଇ ବିଷୟରେ କିଛି ଜାଣିନାହିଁ ତ ଆପଣ ଦୟାକରି ମୋତେ କହିଦିଅନ୍ତୁ କାରଣ ମୁଁ ଜେଜେମାଆଙ୍କର ଦେହ ବହୁତ ଖରାପ ଅଛି ତ ଶୀଘ୍ରରୁ ଅତି ଶୀଘ୍ର ମୋତେ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ କାରଣ ମୋ ବାପା ମାଆ ବି ବିଦେଶରେ ରହୁଛନ୍ତି ମୁଁ ବି ଏଇଠିକି ଆସିଛିି ଆପଣଙ୍କ ତମ ପାଖକୁ କିନ୍ତୁ ତମର ଏଠାକାର କିଛି କ୍ୟାବ୍ ସୁବିଧା କି ମୁଁ ଏ ବିଷୟରେ କିଛି ଜାଣିନାହିଁ ତ ମୋତେ ତମେ କହିଥିଲେ ମୁଁ ଏଇ କ୍ୟାବ୍ ସାହାଯ୍ୟରେ ମୁଁ ଜେଜେମାଆ ପାଖରେ ଶୀଘ୍ରରୁ ଅତି ଶୀଘ୍ର ପହଞ୍ଚି ପାରିବି ମୋ ଜେଜେମାଆ ବହୁତ କଷ୍ଟରେ ଅଛନ୍ତି ମୁଁ ଗଲେ ଯିବା ବା ଯିବା ପରେ ମୁଁ ତାଙ୍କୁ ଧରି ହସ୍ପିଟାଲ୍ ଯିବାକୁ ପଡ଼ିବ ନହେଲେ ମୋ ଜେଜେମାଆଙ୍କୁ ମୁଁ ହରେଇ ବସିବି ତ ଆପଣ ଦୟାକରି ମୋତେ ଏଠାକାର କ୍ୟାବ୍ କିମ୍ବା କୌଣସି ରିକ୍ସା କିମ୍ବା କ୍ୟାବ୍ ବିଷୟରେ କହିଦିଅନ୍ତୁ କିପରି କ୍ୟାବ୍କୁ ବୁକ୍ କରି ମୁଁ ମୋ ଜେଜେମାଆ ବା ମୋ ସହର ଯାଇପାରିବି ଯାହାଦ୍ୱାରା ମୁଁ ମୋ ଜେଜେମାଆଙ୍କୁ ଧରି ହସ୍ପିଟାଲ୍କୁ ଯାଇପାରିବି ହସ୍ପିଟାଲ୍ ଯିବା ଦ୍ୱାରା ମୁଁ ମୋ ଜେଜେମାଆଙ୍କର ଜୀବନ ବଞ୍ଚେଇ ପାରିବି କାରଣ ମୋ ଜେଜେମାଆ ହେଉଛନ୍ତି ମୋ ଜୀବନ ମୁଁ ତାଙ୍କୁ ଛାଡ଼ି ରହିପାରିବିନି ମୋ ବାପା ମାଆ ବି ବିଦେଶରେ ରହୁଛନ୍ତି ତେଣୁ ଆପଣ ଟିକେ ଦୟାକରି କିପରି କ୍ୟାବ୍କୁ ବୁକ୍ କରି କରିପାରିବି ଆପଣ କହିଲେ ମୁଁ ଆପଣଙ୍କ ପାଖରେ ବହୁତ ଉପକୃତ ରହିବି ମୁଁ ଆପଣଙ୍କ ପାଖରେ ଚିର ଉପକୃତ ରହିପାରିବି